ମୁଁ ମୋ ବଗିଚାରେ ପ୍ରତିବର୍ଷ ଗଛ ଲଗାଇ ଥାଏ ମଞ୍ଜିକୁ ସଂଗ୍ରହ କରିବା ପାଇଁ ପାଣିକୋଇଲି ଯାଜପୁର ଟାଉନୁ ଯାଜପୁର ଏଗ୍ରିକଲଚର ଅଫିସି ଏଥିରୁ ଆଣିଥାଏ ତାକୁ ଲଗାଇ ଫଳ ବି ବହୁତ ଫଳି ଥାଏ ଭଲ ଭଲ ମଞ୍ଜିରୁ ବିହନ ରଖି ପ୍ରତିବର୍ଷ ଆମେ ତାକୁ ଲଗାଉଁ ଯାହା ଦ୍ୱାରା ଏହି ଭଳି ଭାବେ ମୁଁ ପ୍ରତିବର୍ଷ ମୋ ବଗିଚାରେ ମୁଁ ମଞ୍ଜି କଲେକ୍ସନ କରି ବାହାରୁ ଲଗୁଏ